ଯେଉଁମାନେ ମାଛ ଧରା ବୃତ୍ତି କରନ୍ତି ସେମାନେ ଜାଲ ଏବଂ କଣ୍ଟା ସାହାଯ୍ୟରେ ମାଛ ଧରନ୍ତି ମାଛ ଧରା ବୃତ୍ତି ବହୁତ ଭଲ ବେଶ୍ ଦୁଇ ପଇସା ରୋଜଗାର ହୁଏ ମାଛ ଧରା ବୃତ୍ତିକୁ ସହଯୋଗ କରିବା ପାଇଁ ମୁଁ ସରକାରଙ୍କଠାରୁ ବିଭିନ୍ନ ପ୍ରକାରର ଋଣ ଓ ଆବଶ୍ୟକ କରୁଛି ତାହା ପୁଣି କମ୍ ସୁଧରେ ଆଉ ଯେଉଁମାନେ ଗରିବ ଲୋକ ଅଛନ୍ତି ସେମାନଙ୍କୁ ସରକାର ଜାଲ ଡଙ୍ଗା ଯୋଗାଇ ଦେବା ପାଇଁ କହିବି